ସୁରାଟରୁ କ'ଣ ଆଣିବେ କି ଏବେ ଏଇ ଲାଷ୍ଟ୍ ଡେଟ୍ ଆଡ଼କୁ ଯିବେ ଆଉ ଆସୁନାହାନ୍ତି ଇଆଡ଼େ ବହୁତ ଶସ୍ତା ଏଇ ଯୋଉ ଷ୍ଟଲ୍ ସେଇ ଲୁଗାପଟା ପ୍ୟାଣ୍ଟ୍ ସାର୍ଟ୍ ଶସ୍ତାରେ କିଛି ଏଠି ପାଇପାରିବେ

ଏଠି ବହୁତ ଶସ୍ତା ରେ ମିଳିବ ମୁଁ ଏଠି ବହୁତ ଶସ୍ତାରେ କିଣେଇଦେବି ଆପଣ ଯଦି ଧରିିକି ଆସନ୍ତି ନିହାତି ଆସିବେ ମୁଁ କିଣେଇ କୁଣା ଦେବି ଆଜ୍ଞା ଏଠୁ ମାନେ ପଳେଇ ଆସନ୍ତୁ ବସ୍ରେ ମୋ ପାଖକୁ ମୋ ଆଡ୍ରେସ୍ ନେଇକିନି ମୋ ପାଖକୁ ପଳେଇ ଆସନ୍ତୁ ମୋ ପାଖରୁ ଆସିଲେ ଏଇଠୁ ଆମେ ଯିବା ଏଠି କିଣାକୁୁଣି କରିବା ତା'ପରେ କିଛି ଦିନ ରହିକିନି ତା'ପରେ ଆପଣ ଯିବେ ହେରି ଆପଣଙ୍କ ଗାଁକୁ ଆଉ କିଣିିକୁଣା ସାରିଲା ପରେ ଆଉ ଆଜ୍ଞା ଭଲ କପଡ଼ା ଆପଣ ଦେଖିବେନି ଏଠି ଭଲ କପଡ଼ା କି ଆପଣଙ୍କୁ ମନ ପସନ୍ଦ ଯଦି ହେଲା ଆପଣ କିଣିବେନି ଦଶ ହଜାର କି ପନ୍ଦର ହଜାର ବା ହାତରେ ଆଣିଥାନ୍ତୁ ସେତେ ଆପଣଙ୍କର ପଇସା ବଳିବ ଆପଣ କିଛି ଫେରେଇ ନେଇଯିବେନି ହଉ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ହଉ ତା'ହେଲେ ମୁଁ ରଖୁଛି ଆଜ୍ଞା ହଉ ମୁଁ ରଖୁଛି ତା'ହେଲେ